ରାସ୍ତାରେ ଗଲାବେଳେ ଗାଡ଼ି ଚଲାଇଲାବେଳେ ବହୁତ ଅସୁବିଧା ହେଉଛି ରାସ୍ତାରେ ଗଲାବେଳେ ଶୌଚାଳୟର ସୁବିଧା ରହୁୁନି ଶୌଚାଳୟ ଅଭାବ ଆଉ ମାନେ ରାସ୍ତା ବହୁତ ଖରାପ ରହୁୁଛି ଖାଲ ଢିପ ଲାଗୁଛି ଆଉ ପ୍ରାୟ ସମସ୍ତେ ଖାଲ ଢିପରେ ଗାଡ଼ି ନେଇକି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ ଆମେ ବି ବହୁତ ମୁଁ ବି ଥରେ ଯାଇଥିଲ ଗଲାବେଳେ ରାସ୍ତାରେ ଥରେ ମୋ ଗାଡ଼ି ବି ସ୍ଲିପ୍ କରିଥିଲା ଚକ କାଦୁଅରେ ଓ ମୁଁ ବି ପଡ଼ିଯାଇଥିଲି ଆଉ ଏମିତି ବି ପ୍ରାୟ ସମସ୍ତଙ୍କର ସବୁବେଳେ ଏମିତି ଘଟୁଛିି କିନ୍ତୁ ଏଇଟା ଘଟିବାଟା ଉଚିତ୍ ନୁହେଁ ଆଉ ଆମେ ସମସ୍ତେ ରାସ୍ତାକୁ ନିଜେ ନିଜେ ଅସନା କରିବା ନାହିଁ ଆମେ ନିଜେ ନିଜେ ତାକୁ ସଫା କରିବା ଉଚିତ୍